ରୋଷେଇ ପାଇଁ ସବୁ ଉପକରଣ ଜରୁରୀ ହାଣ୍ଡି ଡେକ୍ଚି କଡ଼େଇ ସବୁ କିଛି ଦରକାର ଆଉ ପିଠାପାତିଆ ସବୁକିଛି ଦରକାର ହୁଏ କୌଣସି ଜିନିଷ ରୋଷେଇ ପାଇଁ ସବୁ ପାଇଁ ଜରୁରୀ କୌଣସି ଜିନିଷ ଅଦରକାରୀ ନୁହେଁ ସବୁ ଦରକାରୀ କେବଳ ପିଠା କଲାବେଳେ ପିଠା ପତିଆଟି ଦରକାର ଆଉ କଡ଼େଇ ଏହି ଯେଉଁ ତାୱାଟି ଦରକାର ନହେଲେ ଚାମଚ କିଛି ଦରକାର ପଡ଼ିବନି ସେତିକିବେଳେ ନହେଲେ କିନ୍ତୁ ଆଉ ସବୁ ଡେକ୍ଚି କଡ଼େଇ କେଟେଲ୍ ଏଗୁଡ଼ାକ ସବୁ ହେଉଛି ଜରୁରୀ ରୋଷେଇ କରିବା ପାଇଁ ରୋଷେଇ କଲାବେଳେ ତ ସବୁ କିଛି ଦରକାର ପଡ଼ିବ ନା ଆଉ ହେଉଛି କେବଳ ପିଠା କଲାବେଳେ ପିଠାପାତିଆ ଆଉ ହେଉଛି ତାୱା ଆଉ ନହେଲେ କିଛି ଦରକାର ନହିଁ ସବୁ କିଛି ଦରକାର ହେବ ରୋଷେଇ ପାଇଁ ଆଉ ଏତିକି କହିବି